ହ୍ୟାଲୋ ଏଇଟା ପାରିଜାତ ରେସ୍ତୋରାଁରୁ କହୁଥିଲେ କି ମୁଁ ସକାଳେ ଭାତ ଡ଼ାଲମା ଆଉ ଚିକେନ୍ ମଗେଇଥିଲି ଯେଉଁଟାକି ବାରଟାରେ ଆସିବାର ଥିଲା ତା ସହିତ ମୁଁ ଆଉ କିଛି ଜିନିଷ ଯୋଡ଼ିବାକୁ ଚାହୁଁଛି ରୁଟି ଡ଼ାଲ ଫ୍ରାଏ ଚିକେନ୍ ଚଟଣି ଆଉ ତା' ସହିତ ଟିକିଏ ପିଜ୍ଜା ଆଉ ସସ୍ ବି ପଠାଇ ଦେବେ ଆଉ ଯେତେବେଳେ ଏବେ ଖରା ହେଉଛି ତ ଆମକୁ ବି ଟିକିଏ ବାହାରକୁ ଯିବାର ଅଛି ତ ଟିକେ ଜଲ୍ଦି ପଠାଇଦେଲେ ଭଲ ହୁଅନ୍ତା